ଆପଣ ଆପଣଙ୍କର କ୍ୟାମେରା ବ୍ୟବହାର କରିିକି ମତେ ସୁଟ୍ କରୁଛନ୍ତି କି ହଁ ଆମେ କ୍ୟାମେରା ବ୍ୟବହାର କରି ଫଟୋ ଆଉ ଟ୍ରଷ୍ଟ ବି କରୁଛୁ କରୁଛୁ ଏ ମଧ୍ୟ ସୁଟ୍ କରୁଛୁ ଫଟୋ ଏହା ଉଠାଇବାରୁ କେତେ ଭିନ୍ନ ଫଟୋ ଉଠାଇବା ଠାରୁ ଏହା ବହୁତ ଭିନ୍ନ କାରଣ ଆମେ ଆମେ ଫଟୋ ଉଠାଇ ଉଠାଉଥାଉ ଏବଂ ଉଠାଇ କରି କ୍ୟାମେରାରେ ଫଟୋ ଉଠାଉ ଉଠାଇ କରି ଆମେ ରିଲ୍ସ ସର୍ଟସ କରିଥାଉ କ୍ୟାମେରା ଦ୍ୱାରା ଏ ବହୁତ ଭିନ୍ନ ଥାଏ ହୋଇଥାଏ ଏହା ପରିମାଣରେ ଫଟୋ ବହୁତ ଭଲ ଆସିଥାଏ ଏବଂ ମୋବାଇଲ ଆମକୁ ବହୁତ ସୁବିଧା ଯୋଗାଇ ଦେଉଛି ମୋବାଇଲ ଦ୍ୱାରା ଆମେ ସର୍ଟସ ଆଉ କ୍ୟାମେରା ସବୁକିଛି ଠିକ୍ ହେଇପାରୁଛି ଏବଂ ଆମେ ଏହା କ୍ୟାମେରା ଠାରୁ ବହୁତ ଭିନ୍ନ